ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ରହିଛି ସେଇ ଯୋଜନାମାନଙ୍କ ଭିତରୁ ଗୋଟିଏ ରହୁଛି ପଶୁ ପାଳନ ଯୋଜନା ଗଭର୍ଣ୍ଣମେଣ୍ଟ ପଶୁପାଳନ କରିବା ପାଇଁ କ୍ଷୁଦ୍ର କ୍ଷୁଦ୍ର ଚାଷୀମାନଙ୍କୁ ସହାୟତା ଘୋଷଣା କରୁଛି ଯାହାଫଳରେ କ୍ଷୁଦ୍ର ଚାଷୀ ଗଭର୍ଣ୍ଣମେଣ୍ଟରୁ ଲୋନ୍ ବା ଲୋନ୍ ଆଣିକି ପଶୁପାଳନ କରି କରିପାରୁଛନ୍ତି ଯେଉଁ ପଶୁପାଳନ କରିକି ସେମାନଙ୍କର ପଶୁପାଳନ କରି ସେମାନଙ୍କର କ୍ଷୀରରୁ କ୍ଷୀର କ୍ଷୀର ବିକ୍ରି କରି କ୍ଷୀରରୁ ଛେନା ପନିର୍ ଇତ୍ୟାଦି ବିକ୍ରି କରି ଲାଭବାନ ହେଇପାରୁଛନ୍ତି ଗଭର୍ଣ୍ଣମେଣ୍ଟର ସ୍କିମ୍ ଯୋଗୁଁ କ୍ଷୁଦ୍ର ଚାଷୀ କ୍ଷୁଦ୍ର ଚାଷୀମାନଙ୍କର ସହାୟତା ହେଉଛି ସେହି କ୍ଷୁଦ୍ର ଚାଷୀମାନଙ୍କ କ୍ଷୁ କ୍ଷୁଦ୍ର ଚାଷୀମାନଙ୍କଠାରୁ ଉପଭୋକ୍ତା ମାନେ ମଧ୍ୟ କ୍ଷୀର ଏବଂ ପନିର୍ କ୍ଷୀର ଜାତୀୟ ଦ୍ରବ୍ୟ ସବୁ ପାଇପାରନ୍ତି ଗଭର୍ଣ୍ଣମେଣ୍ଟ